ଆମ ଘରେ ଗୋଟେ ଫ୍ୟାନ୍ ଅଣାଯାଇଥିଲା ମୋ ସ୍ୱାମୀ ଆଣିଥିଲେ ତାକୁ ଟାଙ୍ଗିଲା ପରେ କିଛିଦିନ ତ ଭଲ ଚାଲିଥିଲା ତା'ପରେ ଏବେ ପୁରା ତା'ର ଖରାପ ଚାଲିଛି କଁ କଁ ସାଉଣ୍ଡ ହେଉଛି ଦୁଇ ତିନିଥର ଠିକ୍ କଲା ପରେ ବି ସେ ଠିକ୍ ହେଉନି ସ୍ଲୋ ବି ଚାଲୁଛି ଧୀରେ ଧୀରେ ଚାଲୁଛି ଗରମ ହେଉଛି ଜମା ଗରମ ଦିନରେ ସିଏ ଠିକ୍ ନୁହେଁ ସେ ଫ୍ୟାନ୍ ଭାରି ବିରକ୍ତ ଲାଗୁଛି